ଆମ ଅଞ୍ଚଳ ନିକଟରେ ଥିବା ପ୍ରସିଦ୍ଧ କଲେଜ ହେଉଛି ରଣପୁର ମହାବିଦ୍ୟାଳୟ ଏବଂ ରାଜସୁନାଖଳା ଜୁନିଅର କଲେଜ ଏହିଠାରେ ସରକାରୀ ମହାବିଦ୍ୟାଳୟରେ ମୋର ଭାଇ ଅଧ୍ୟୟନ କରୁଅଛି